ମୋର ପସନ୍ଦ କି ମୁଁ ସବୁବେଳେ ମାନେ ସ୍ପୋର୍ଟସ୍ ଲାଇନ୍ ରେ ହିଁ ରହିବାକୁ ଚାହେଁ କାହିଁକିନା ସ୍ପୋର୍ଟସ୍ଟା ଗୋଟିଏ ଏମିତି ଜିନିଷ ସେଇଟା ମଣିଷ ପାଇଁ ଗୋଟିଏ ହିତ କର ହୋଇଥାଏ ତ ମୋର ସେ ସ୍ପୋର୍ଟସ୍ ଭିତରେ ଗୋଟିଏ ମୁଁ ଚୟନ କରିଛି ମୋର କରାଟେ ତ କରାଟେରେ କ'ଣ କି ଆମର ଏକ୍ସରସାଇଜ୍ ରହିବା ସହିତ ଆମର ଯାହାବି କିଛି ଆମର ରହିଛି ଆମର ହିତ ପାଇଁ ସବୁ କିଛି ଆମକୁ ସେଇଠି ଶିଖିବାକୁ ମିଳୁଛି ଆଉ ସେ ସେଇଥିପାଇଁ କହିକି ମୋତେ ମାନେ ସେହି ସ୍ପୋର୍ଟସ୍ ଟା ଛାଡ଼ିବାକୁ ଇଛା ହେଉନି ଆହୁରି ମୋର ସ୍ମୃତି ସେଇଠି ରହିଛି କ'ଣ କି ମୁଁ ଯେତେବେଳେ କି ପ୍ରଥମଥର ପାଇଁ ମାନେ ସେହି ବ୍ କ୍ଷେତ୍ରରେ ପାଦ ଦେଲି ଚାରିମାସ ଭିତରେ ମୋର ଗୋଟିଏ ଗୋଲ୍ଡ ମେଡ଼ାଲ ଉଠିଥିଲା ତ ସେଇଟା ଗୋଟିଏ ମୋର ସ୍ମରଣିୟ ହୋଇକି ରହିଯାଇଛି ଆଉ ସବୁବେଳ ପାଇଁ ମନେ ବି ରହିବ